ଭାରତୀୟ ଚାକିରୀ ମାନେ ବହୁତ ଖରାପ ସିଷ୍ଟମ୍ ଭାରତୀୟ ଚାକିରୀ ମାନେ କୌଣସି ବ୍ରାହ୍ମଣ ମାନଙ୍କୁ କେବେ ମଧ୍ୟ ଦେଖନ୍ତି ନାହିଁ ସେମାନେ କେବଳ ଅନୁସୂଚିତ ଜନଜାତି ପାଇଁ ହିଁ ତିଆରି ହେଇଛି ଭାରତୀୟ ସରକାର ସେମାନେ କେବଳ ଜନଜାତି ହିଁ ଟାର୍ଗେଟ୍ କରି ସେମାନଙ୍କୁ ହିଁ ସବୁ ପ୍ରକାର ମାନେ ସୁବିଧା ସୁଯୋଗ ଉପଲବ୍ଧ କରନ୍ତି ଓ ସେମାନଙ୍କୁ ଚାକିରୀ ଦିଅନ୍ତି ଆମେ ବ୍ରାହ୍ମଣ ଆମେ ମାନେ ସବୁ ବ୍ରାହ୍ମଣ ତ ପାଖରେ ପଇସା ନଥାଏ ଗରିବ ମଧ୍ୟ ଥାଆନ୍ତି ସେମାନଙ୍କ ଭିତରେ ସେମାନଙ୍କ ମଧ୍ୟରେ ଆମେ ମଧ୍ୟ ଆସୁ ତ ଆମେ ଏତେ କଷ୍ଟ କରି ଏତେ ପଇସା ସଞ୍ଚୟ କରି ପାଠଟିଏ ପଢ଼ି ଯାଇ କରି ପରୀକ୍ଷା ଦଉ ଆମର ମଧ୍ୟ ରେ ଭଲ ଆସିଥାଏ ସେମାନଙ୍କର କମ୍ ମାର୍କ ଆସି ମଧ୍ୟ ସେମାନଙ୍କୁ ଜବ୍ ମିଳିଯାଏ ସେମାନଙ୍କୁ ଚାକିରି ମିଳିଯାଏ କିନ୍ତୁ ଆମକୁ ଭାରତ ସରକାର କେବେ ମଧ୍ୟ ଚାକିରି ଦେଉନାହିଁ ସେମାନେ ଚାଳିଶ ପଚାଶ ମାର୍କ ରଖିକରି ପାସ୍ ହେଇକରି ଚାକିରି ନେଉଛନ୍ତି କିନ୍ତୁ ଆମେ ସତୁରି ବାସ୍ତୋରି ଅଶୀ ମାର୍କ ମଧ୍ୟ ବେଳେ ବେଳେ ଅଶୀ ମାର୍କ ମଧ୍ୟ ଆମକୁ ନିଆଯାଉନାହିଁ ସିଲେକ୍ସନ୍ରେ ଆମ ପାଇଁ ବହୁତ କମ୍ ରିଜର୍ଭେସନ୍ କହିବାକୁ ଗଲେ ଆମ ପାଇଁ କିଛି ବି ରିଜର୍ଭେସନ୍ ହିଁ ନାହିଁ ସେମାନଙ୍କ ପାଇଁ ରିଜର୍ଭେସନ୍ ହିଁ ରିଜର୍ଭେସନ୍ ସେମାନେ ଯେଉଁଠି ବି ଆରାମରେ ଯାଉଛନ୍ତି ସେମାନଙ୍କୁ ପ୍ରାଧାନ୍ୟ ସବୁ ଜାଗାରେ ଦିଆଯାଉଛି ଆମେ କହି ମଧ୍ୟ ପାରିବାନି ଯେ ଆମେ ବ୍ରାହ୍ମଣ ଜାତି ବୋଲି କହିଲେ ଆମକୁ ଜେଲ୍ କିନ୍ତୁ ସରକାର ନିଜେ ଏହା କହି ସେମାନଙ୍କୁ ଚାକିରି ଦେଉଛି ସେମାନେ ଅନୁସୂଚିତ ଜନଜାତି ତ ବହୁତ ମାନେ ବହୁତ ପିଲା ବେକାରୀ ସମସ୍ୟା ସହିତ ମାନେ ବଞ୍ଚୁଛନ୍ତି ସେମାନେ ବହୁତ ପିଲା କିଛି କାମ ନ କରି ବର୍ତ୍ତମାନ ଘରେ ଖାଲି ମଧ୍ୟ ବସୁଛନ୍ତି ବହୁତ ବଡ଼ ବଡ଼ ଡିଗ୍ରୀ କରି ମଧ୍ୟ ବହୁତ ପିଲା ବାହାର ଦେଶକୁ ଯାଇ ମଧ୍ୟ କାମ କରୁଛନ୍ତି ଚାକିରୀ ସମସ୍ୟା ବହୁତ ଅଛି ଭାରତରେ ପ୍ଲିଜ୍ ଦୟା କରି ସରକାର ନିଜର ବେକାରୀ ସମସ୍ୟା ଦୂର କରିବା ନିହାତି ଆବଶ୍ୟକ ଭାରତରେ